ମୁଁ ସାହୁ କିରାନା ଷ୍ଟୋର୍ରୁ ପେନ୍ଟା କିଣିଥିଲି ଆଉ ସେ ସେହି ପେନ୍ଟା ଭଲ ଚାଲିଲା ଚାଲିଲା ନାହିଁ ଏଥିପାଇଁ ମୁଁ ସେହି ପେନ୍କୁ ବଦଳାଇବାକୁ ଯାଇଥିଲି ତ ସେଇ ସାହୁ କିରାନା ଷ୍ଟୋର୍ଟା ମନା କହିଦେଲା